ଦୁଇ ତିନି ବର୍ଷ ପୂର୍ବେ ମୁଁ ଏକ ଜ୍ୟାକେଟ୍ କିଣିଥିଲି ଯାହାର ରଙ୍ଗ ବି ଏପର୍ଯ୍ୟନ୍ତ ରଙ୍ଗ ବି ଖରାପ ହେଇନି ଏବଂ ଚେନ୍ ବି ଖରାପ ହେଇନି ଯେମିତିକି ସେମିତି ହିଁ ଅଛି ଯାହାକୁ ମତେ ଏବେବି ପିନ୍ଧିବାକୁ ଭଲ ଲାଗୁଛି